ଆମର୍ ଓଡ଼ିଶାରେ ବର୍ଷନ୍ ଶାଢ଼ୀ ଶାଢ଼ୀ ଗୋଟେ ଭଲ୍ ଶାଢ଼ୀ ହେଉଛି ସୁବୁ ଯେନ୍ଟାକି ପିନ୍ଧସନ୍ ଏନ୍ତା ଭା ଏନ୍ତା ବୋହେନ ମାଆ ଏନ୍ତା ବହୁତ ପିନ୍ଧସନ୍ ବହୁତ ଟୁକେଲ ଟୁକେଲ ମାନେ ପିନ୍ଧସନ୍ ଝିଅମାନେ ଶାଢ଼ୀ ବହୁତ ପସନ୍ଦ କରସନ୍ ବଲେ ସମ୍ବଲପୁରୀ ଶାଢ଼ୀ ଯେନ୍ଟା କେ ଆଉ ସବିବେ ଶୁଣିଛନ୍ ସମ୍ବଲପୁରୀ ଶାଢ଼ୀ ଅଲଗାଟିଏସନ୍ ଶାଢ଼ୀ ଯେନ୍ଟାକି ବହୁତ ଦାମର ଶାଢ଼ୀ ଯେତେଟିିକ ଅଲ ସେ ଅଛି ଡିଜାଇନ ବହୁତ ଡିଜାଇନ ବିଭିନ୍ନ ବହୁତ ପଡ଼ଥିସି ଏତଳେ ବହୁତ ଲୋକମାନେ ଏଠି ସମ୍ବଲପୁରୀ ଶାଢ଼ୀ ଗଲବା ଭାର ଟିକେ ବହୁତ ଉତ୍ସାହିତ ଟିଏସନ୍ ହେତେରେ ବହୁତ ଦାମ୍ ଟିକେ ପଡ଼୍ସି ହେତେରେ ବହୁତ ଆମେ ଆଣଛୁଁ ଆଣଛୁଁ ନିଜେ ଶାଢ଼ୀବି ବୁନସୁଁ ତା ବୁନବାର୍ ମେସିନ୍ ବି ଅଛି ଶାଢ଼ୀବି ବୁନସୁଁ ବିକସୁଁ ବହୁତ କମେ ବିକସୁଁ ଆଜି ଫୁଲ ଫୁଲ ଫୁଲା ପଡ଼୍ବା ଲେ ଏନ୍ତା ବହୁତ ଯେନ୍ତାକି ବହୁତ ଡିଜାଇନର ସମ୍ବଲପୁରୀ ଶାଢ଼ୀ ବହୁତ ଡିଜାଇନର ବଲେ ବହୁତ କମ୍ ର ଯେନ୍ତାକି କମ୍ ଡିଜାଇନର ବଲେ କମ୍ ନ ପଡ଼୍ବା ଆ ବହୁତ ଟଙ୍କା ପଡ଼ୁଛି ହେତ ହେଲାଗି ଯିଏ ମିିଲ୍ ନବା ଆମକୁ କଲ୍ କର ଆମେ ବହୁତ ବିକସୁଁ ବହୁତ ଓଡ଼ିଶାରେ ସମ୍ବଲପୁରୀ ଶାଢ଼ୀ ଗଲେ ଏଇଟା ଶାଢ଼ୀ ନିନ